ମୁଁ ମାସେ ତଳେ ଗୋପାଳପୁର ମେଳା ଚାଲି ଥିଲା ସେଠାକୁ ମୁଁ ମୋ ପରିବାର ସହିତ ବୁଲିବାକୁ ଯାଇଥିଲି ସେଠାରେ ବୁଲୁ ବୁଲୁ କିଛି ଲୋକ ଗୋଟିଏ ନାଁ ଆଗରେ ଗଦା ହୋଇଥିଲେ କେବଳ ସେଠାରେ ଲୋକ ଥିଲେ ସ୍ତ୍ରୀ ଲୋକ ଓ ପୁରୁଷ ଲୋକ ମିଶିକି ସେଠାକୁ ଯାଇ ବୁଝିଲି ମାର୍କେଟରେ ଯେଉଁ ଫ୍ୟାନ୍ ଦିହଜାର ଟଙ୍କାରେ ବିକ୍ରି ହେଉଛି ସେଇଟା ସେଠାରେ ହଜାର ଟଙ୍କାରେ ବିକ୍ରି ହେଉଥିଲା ସେ ଦୋକାନୀବାଲା କହୁଥିଲା ଭଲ ପଡ଼ିବ ଓ ସମସ୍ତେ ବି କିଣିକି ହାଣୁଥିଲେ ମୁଁ ଗୋଟିଏ ଫ୍ୟାନ୍ କିଣିଲି କିନ୍ତୁ ମୋ ମା' କହିଲେ ଏବେ ଖରାଦିନ ଯୋଗୁଁ ତୁ ଆଉ ଗୋଟିଏ କିଣେ ମୁଁ ଆଉ ଗୋଟିଏ କିଣିକି ଆଣିଲି ଦୁଇଦିନ ପରେ ଘରକୁ ଆସିଲି ଫ୍ୟାନ୍କୁ ଲଗାଇଲି ଫ୍ୟାାନ୍ ଦୁଇ ଦିନ ଚାଲିଛି ପୁଣି ଖରାପ ହୋଇଗଲା ତାକୁ ପୁଣି ବନାଇବାକୁ ମୁଁ ଦେଲି କିନ୍ତୁ ସେଇ ଫ୍ୟାନ୍ ପୁଣି ଦୁଇଦିନ ଚାଲିବା ପରେ ପୁଣି ଖରାପ ହୋଇଗଲା ତେଣୁ କେବେ ବି କମ୍ ମୂଲ୍ୟରେ ବିକ୍ରି ହେଉଥିବା ଜିନିଷ କିଣିବା କଥା ନୁହେଁ